ହ୍ୟାଲୋ କ'ଣ ଦରକାର ଆଜ୍ଞା ପ୍ଲେଟ୍ ଶହେ ଅଶୀ

ଚିକେନ୍ ବିରିୟାନୀ ଅଛି ମଟନ୍ ବିରିୟାନୀ ଅଛି ଭେଜ୍ ବିରିୟାନୀ ଅଛି ଚିକେନ୍ ବିରିୟାନୀ ହେଉଛି ଶହେ ଅଶୀ ଫୁଲ ଶହେ ଅଶୀ ଭେଜ୍ ହେଉଛି ଶହେ ଷାଠିଏ ଭେଜ୍ରେ ଭେଜ୍ରେ ପନିର୍ ପଡୁଛି ଆଉ ସବୁ ଜିନିଷ ବାବା ବାବା ବାବା ତିଆରି କରନ୍ତି

ମସଲା ବିରିୟାନୀ ମସଲା ପଡୁଛି ଆଉ ଯାହା ସବୁ ମସଲା ପକାଯାଏ ସବୁ ପଡ଼େ ପଡୁଛି ବିନା ପିଆଜ ରସୁଣ ବିରିୟାନୀ ଆଭେଲେବଲ୍ ନାହିଁ କହିଲେ କରିବୁ ହେଉ ସେଇଟା ପଡ଼ିବ ଆମର ସେଇଟା ବିନା ପିଆଜ ରସୁଣ ପଡ଼ିବ ଶହେ କୋଡ଼ିଏ ଟଙ୍କା ହୁଁ ହାପ୍ ଫୁଲ୍ ଶହେ କୋଡ଼ିଏ ଟଙ୍କା ହାପ୍ ଅଶୀ ଟଙ୍କା ଅଶୀ ଟଙ୍କା ହାଫ୍ ଅଶୀ ଟଙ୍କା ଫୁଲ୍ ହେଉଛି ଶହେ ଫୁଲ୍ ହେଉଛି ଶହେ କୋଡ଼ିଏ ଟଙ୍କା ହାଫ୍ ହେଉଛି ଅଶୀ ଆପଣ କ'ଣ ଆପଣ କରିବେ ହେଉ ବିନା ହେଉ ରାଗ କମ୍ ପଡ଼ିବ ମୁଁ କହୁଛି ବନାଇବାକୁ ଆଉ କ'ଣ ମାନେ ଫୋନ୍ ପେରେ ପଇସା ଦେବ ହଃ ହଁ ହଁ ଅଲ୍ ଆଜ୍ଞା ଆଜ୍ଞା ପିଆଜ ଫିଆଜ ହଁ ହୁଁ ହୁଁ ହଁ ହଁ ହଁ ହଁ ଅନଲାଇନ୍ ପେମେଣ୍ଟ କରିବେ ଆପଣ ହଁ ନା କ୍ୟାସ୍ ହେଉ ଆପଣ କେତେ ମିନିଟ୍ ଦରକାର କେତେ ମିନିଟ୍ ମଧ୍ୟରେ ପାଞ୍ଚ ମିନିଟ୍ ଭିତରେ କେମିତି ବନିବ ଅଧ ଘଣ୍ଟା ଅଧ ଘଣ୍ଟା ଲାଗିବ

ହେଉ ହେଉ ଆଉ ପନିର ଫନିର କିଛି ପଡ଼ିବ ସୋୟାବିନ୍ ପନିର୍ ଆଉ ଆଉ କ'ଣ ଆଉ କ'ଣ ପକାଇବ ସେତିକି ସୋୟାବିନ ପନିର